ନୟାଗଡ଼ ଜିଲ୍ଲାରେ ବଲାଙ୍ଗୀ ପାର୍କ ନାରାୟଣୀ ପାର୍କ ସୁନାଖଳାରେ କୋଟଗଡ଼ ପାର୍କ ଓଡ଼ଗାଁରେ ରାମସାଗର ପାର୍କ ନୟାଗଡ଼ରେ ଦକ୍ଷିଣ କାଳୀ ମନ୍ଦିର ଓଡଗାଁରେ ରଘୁନାଥ କଣ୍ଟିଲୋରେ ନୀଳମାଧବ ମନ୍ଦିର ଅଛି ବିଭିନ୍ନ ବ୍ଲକ୍ ମାନଙ୍କରେ ପ୍ରତ୍ୟେକ ବ୍ଲକ୍ ମାନଙ୍କରେ ଗୋଟିଏ ଗୋଟିଏ କ୍ରୀଡ଼ା ପାଇଁ ଗୋଟିଏ ଗୋଟିଏ ଖେଳ ପଡ଼ିଆ ମଧ୍ୟ ଅଛି